ଆଜ୍ଞା ସାର୍ ନମସ୍କାର ସାର୍ ଟିକିଏ ଏବେ ଟିକିଏ ମୋ ମାଇଣ୍ଡ୍ଟା ଟିକିଏ ଭଲ ନାହିଁ ତ ଟିକିଏ ଡିପ୍ରେଶନ୍ରେ ଟିକିଏ ଅଛି ଆଉ ଏ ମୋ ଦେହ ଟିକିଏ ଖରାପ ଅଛି ଆଉ ଘରେ ଟିକିଏ ପ୍ରୋବ୍ଲେମ୍ ଅଛି ତ ଆଉ ସେଇ ପାଇଁ ଟିକିଏ ସାର୍ ମୁଁ ଟିକିଏ ଡିଷ୍ଟର୍ବ ରହୁଛି ଆଉ

ଆଜ୍ଞା ସାର୍ ଆଜ୍ଞା ସାର୍

ସାର୍ ଜିନିଷପତ୍ର ଟିକିଏ ଆମର କିଡ୍ସଗୁଡ଼ା ଟିକିଏ ଛିଡ଼ିଯାଇଛି ଆଉ କିଣି ପାରିନି ଆଜ୍ଞା ସାର୍

ସାର୍ ଆମର ମେଚ୍ ୟା ଭିତରେ କେବେ ଅଛି ସାର୍

ଆଜ୍ଞା ସାର୍ ସାର୍ ଆମର କାହା ସହିତ ଅଛି ସାର୍

ଆ ସାର୍ ପର୍ଫମାନ୍ସ ତାଙ୍କର କେମିତି ଅଛି ସାର୍ ଆଜ୍ଞା ସାର୍

ଆଜ୍ଞା ସାର୍ ସାର୍ ନମସ୍କାର